ମୁଁ ସ୍ଥିର କରିଛି ଗଛ ରୋପଣ କେବେ କେମିତି କରିବି ଯେମିତିକି ଆମର ଧାନରୁ ଚାଉଳ ହୁଏ ସେଥିପାଇଁ ମୁଁ ଜାନୁୟାରୀରୁ ଫେବୃୟାରୀରେ ହୁଏ ଜୁନ୍ ମାସରେ ଧାନ କଟା ଯାଇଥାଏ ଯଦି ମୁଁ ସେପ୍ଟେମ୍ବର ମାସରେ ଧାନ ଲଗାଇବି ତେବେ ନଭେମ୍ବର ଡିସେମ୍ବରକୁ ଧାନ କାଟିବି ଡାଲି ଝୋଟ ଜାତୀୟ ଫସଲ କହିଲେ ଝୋଟ ଆମର ବହୁତ ଦାମିକିଆ ଫସଲ ତେଣୁ ତାକୁ ମୁଁ ନଭେମ୍ବର ମାସରେ ଲାଗିଥାଉ ସେ ଜାନୁୟାରୀ ମାସରେ ସେ ବଡ଼ ହୋଇଯାଇଥାଏ ନଡ଼ିଆ କହିଲେ ଆମର ବହୁତ ଉପକାରୀ ଜିନିଷ ସମସ୍ତଙ୍କର କାମରେ ଲାଗେ ଆମେ ତାକୁ ସନ୍ତସନ୍ତିଆ ଜାଗାରେ ଲୁଣ ଦେଇ ଲଗାଇ ଥାଉ ନଡ଼ିଆ ଫଳିବା ଦ୍ୱାରା ଲୋକ ଲାଭ ହୋଇଥାନ୍ତି ହଳଦୀ ଆମେ ଜୁନ୍ ଜୁଲାଇରେ ଲାଗୁଛି ସେ ହେଇଗଲା ପରେ ତାକୁ ଶୁଖାଇ ପେଷିକରି ମିଶାଇଲେ ଫେସନ୍ତି ହଳଦୀ ଆମର ସବୁଘରେ ଲାଗେ ସେଥିରୁ ଲୋକ ଲାଭବାନ ହୁଅନ୍ତି ଆଉ ରହିଲା ପନିପରିବା ଶୀତଦିନେ ବହୁତ ପନିପରିବା ଲଗାଏ ଯେମିତି ବାଇଗଣ କୋବି ବିଲାତି ବନ୍ଧାକୋବି ବିମ ଝୁଡ଼ଙ୍ଗ ଛୁଇଁ ଏହିସବୁ ଭଲପରିବା ହୋଇଥାଏ ଲୋକମାନେ ବିକ୍ରି କରି ଲାଭବାନ ହୋଇଥାନ୍ତି